ଆମର୍ ଗୋଟେ ଛୋଟିଆ ବଗିଚାଟେ ଅଛି ସେ ବଗିଚା ନ ଗୋବର୍ ଖତ୍ ଇଏ କରି କରି ଫୁଲ୍ ଗଛ୍ ଜଗାବାରେ ପଡ଼ିଛେ ଆର୍ ସେ ଫୁଲ୍ ଗଇନ ଆମକୁ ପାଗ ବି ଠିକ୍ ଏ ପାଗ ବି ଠିକ୍ ରହୁଛି ସବୁବେଲେ ଆର୍ ବାୟୁ ପବନ ବି ଠିକ୍ ସେ ଫୁଲଗଛ୍ ନ ରହିବାଦ୍ୱାରା ଥଣ୍ଡା ପବନ୍ ବି ଠିକ୍ ମାରୁଛି ଆର୍ ଶରୀରର ବି ଠିକ୍ ରହୁଚେ ଆର୍ ଇଟା ଦେଖ୍ବାର୍ ଲାଗି ବୋଲିକରି ବନିଆଲୁ ଫୁଲ୍ ନେଇ ଆସନ୍ ବି ଆର୍ ଫୁଲ୍ ଛିଡ଼େଇ କରି ବି ନେସନ୍ ଆମେ କେହି ମନା ନାଇ କରୁ ଆର୍ ଫୁଲ୍ ଗଛଟା ଫୁଲ୍ଟା ତ ସମସ୍ତଙ୍କର ପୂଜା କରବାର୍ ଲାଗି ଏ ଆର୍ ସମସ୍ତେ ନେଲେ ବି ଆମେ ନେଇ ମନା କରୁ ଆରି ଦିନ୍ ଯେ ଦେଶୀ ଖଦ୍ ଆମେ ବ୍ୟବହାର କରୁଛୁ ଦେଶୀ ଖଦ୍ ଦେବାର୍ ଦ୍ୱାରା ଫୁଲ୍ ଟିକେ ଅଧିକା ଫୁଟ୍ସି ତାର୍ ପରେ ଭଲ୍ ବି ବାହାରିଛି ଆର୍ ସେଇଟା ବିକି କରା ବି ହେସି ଆର୍ ଛୁଆ ଏନ୍ତି କରିଛି ସବୁ କରା ହେସି ଏଇଟା ଆଠ କାଲି ବାର ମାସି ସେ ବଗିଚା ନ ଫୁଲ୍ ଫୁଟୁଛି ନା ଆର୍ ସବୁବେଲେ ଆମର୍ ପଇସା କମାନି ହଉଛି ନା ଆର୍ ସବୁବେଲେ ଆମକୁ ଇଏ କରା ହେଉଚି ନ